ଭାରତୀୟ ପରିବହନ ବ୍ୟବସ୍ଥା ଗୋଟିଏ ଦେଶରୁ ଅନ୍ୟ ଦେଶକୁ ଯିବା ପାଇଁ ଗୋଟିଏ ବ୍ୟବସ୍ଥା କରାଯାଇ ଥାଏ ଏହା କିଭଳି ଅନ୍ୟ ରାଜ୍ୟଙ୍କ ଭଳି ଗୋଟିଏ ଜାଗାରେ ସମସ୍ତେ ମିଶି ଏକ ବୈଠକ ଗଠନ କରାଯାଇଥାଏ ଏହି ବୈଠକରେ କୌଣସି ଏକ ପ୍ରସ୍ତାବକୁ ନେଇ ଅନୁମୋଦନ କରାଯାଏ ଯଦି ଯଦି ବିଲ୍ଟି ପାସ୍ ହୁଏ ତାହା ରାଜ୍ୟସଭାଙ୍କୁ କିମ୍ବା ରାଜ୍ୟସଭାଙ୍କୁ ଅନୁମୋଦିତ କରାଯାଏ ସେଠାରୁ ଯେଉଁ ସବୁ ଖର୍ଚ୍ଚ ହୋଇଥାଏ ତାହା ସମସ୍ତଙ୍କ ମତରୁ ବଣ୍ଟନ କରାଯାଇ ଥାଏ ଏହିପରି ଭାବରେ ଟ୍ରାନ୍ସଫର୍ ଡିପାର୍ଟମେଣ୍ଟ ରେ କାର୍ଯ୍ୟକାରୀ କରନ୍ତି ଯଦି ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ କୌଣସି ଏକ ଜିନିଷ ଗଲେ ତା'ର କେତେ ଖର୍ଚ୍ଚ ହେବ ତାହା ମଧ୍ୟ ଟ୍ରାନ୍ସଫର୍ ଡିପାର୍ଟମେଣ୍ଟକୁ ତଥ୍ୟ ଦେଇ ଦେଇଥାନ୍ତି ଭାରତୀୟ ପରିବହନ ବ୍ୟବସ୍ଥା ସାଧାରଣ ଲୋକମାନ ମାନେ ଦେଶରେ ଏହିପରି ଯାତାୟତ କରନ୍ତି ଭ୍ରମଣ ସମାଜରେ ଏଭଳି ସବୁ ଆହ୍ୱାନର ସମ୍ମୁଖୀନ ହୁଅନ୍ତି ଏହା ଉନ୍ନତି ଏହିଭଳି ହେବା ଉଚିତ ଅଟେ ଭାରତୀୟ ପରିବହନ ବ୍ୟବସ୍ଥା ଏହା ହୋଇଥାଏ